ମୋର ବ୍ୟକ୍ତିଗତ ଭାବନା ହେଉଛି ଯଦି ଓଡ଼ିଆଭାଷାକୁ ଆମେ ସଂରକ୍ଷିତ କରି ରଖିବା ତାହାର ପ୍ରଥମ ଗୋଟିଏ ଜିନିଷ ହେଉଛି ପ୍ରତି ସ୍କୁଲ ଓ କଲେଜରେ ପ୍ରଥମେ ପ୍ରାଥମିକତା ଦେବା ଦରକାର ଓଡ଼ିଆଭାଷାକୁ ପ୍ରତି ବିଷୟଗୁଡ଼ିକୁ ଓଡ଼ିଆରେ ପଢ଼ାଇବା ଦରକାର ଶିକ୍ଷକମାନେ ଯେଉଁ ପଢ଼ଉଥିବା ସମୟରେ ଇଂଲିଶରେ କଥାବାର୍ତ୍ତା କରି ସେମାନେ ପିଲାମାନଙ୍କୁ ବୁଝାଇଥାନ୍ତି ସେହି ଜିନିଷଟି ବନ୍ଦ କରି ଶିକ୍ଷକମାନେ ଯଦି ଓଡ଼ିଆରେ ପ୍ରାଞ୍ଜଳ ଓଡ଼ିଆରେ ପିଲାମାନଙ୍କୁ ପାଠକ୍ରମକୁ ଯଦି ଏଁ ପଢ଼ାଇବେ ତାହେଲେ ଓଡ଼ିଆଭାଷା ଆହୁରି ଦୀର୍ଘଜୀବୀ ହେଇ ରହିବ ଆଉ ଓଡ଼ିଆଭାଷା ଏକ ପ୍ରତିଷ୍ଠିତ ଭାଷା ରୂପରେ ପରିଗଣିତ ହେବ